ନା ମୁଁ ଭାବୁନାହିଁ ଯେ ଯେଉଁ ଲୋକମାନଙ୍କ କ୍ରୀଡ଼ାରେ ଭାଗ ନେବା ପାଇଁ ଯଥେଷ୍ଟ ସହାୟତା କରାଯାଏ ନାହିଁ ଏବଂ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ ଅଛି କ୍ରୀଡ଼ାକୁ ପ୍ରୋତ୍ସାହିତ କର୍ବାର୍ ଲାଗି ଆମକୁ ଅନେକ୍ ଜିନିଷ୍ରା ଯୋଗାଡ଼ କର୍ବାକୁ ପଡ଼୍ବ କ୍ରୀଡ଼ା ସାମଗ୍ରୀ